ଓଡ଼ିଶାର ଲୋକମାନେ ସମ୍ମୁଖୀନ ହେଉଛି ସବୁଠାରୁ ସାଧାରଣତଃ ସ୍ୱାସ୍ଥ୍ୟ ସେବା ସମସ୍ୟା ହେଉଛି ଆମର ଯକ୍ଷ୍ମା ରୋଗ ଯକ୍ଷ୍ମା ରୋଗ ଆମର ସଂକ୍ରାମକ ରୋଗ ଆଉ ମ୍ୟାଲେରିଆ ରୋଗ ବି ସଂକ୍ରାମକ ରୋଗ ଆମର ଯଷ୍ମା ଆଉ ମ୍ୟାଲେରିଆ ଆମର ଫ୍ରି ସ୍ୱାସ୍ଥ୍ୟ ସେବା ଦିଆଯାଉଛି ଆମର ଆଉ ଅଣସଂକ୍ରାମକ ରୋଗ କହିଲେ ଆମର ହେଉଛି ସୁଗାର୍ ଆଉ ହାଇ ପ୍ରେସର୍ ଯେଉଁଟା କହୁଛି ଏଇଟା ଏଇଟା ବି ଆମର ଏବେ ନୂଆରେ ଆମର ସ୍ୱାସ୍ଥ୍ୟ ସେବା ଦିଆଯାଉଛି ଆମର ଫ୍ରି ଏଇଟା ବି ମେଡ଼ିକାଲ୍ରୁ ଆମକୁ ଫ୍ରି ଦିଆଯାଉଛି ହଁ ଏସବୁ ଆମକୁ ଫ୍ରିରେ ଉପଲବ୍ଧ